ଅର୍ଧକ ଗଛ ଲଗାଇବା ପାଇଁ ଆମର ଅଞ୍ଚଳରେ ଲୋକମାନେ ଏହା ପଦକ୍ଷେପ ନେଇଛନ୍ତି ଯେ ଯେତେ ବି ଲୋକ ଅଛନ୍ତି ଆମ ଏରିଆରେ ସମସ୍ତେ ମିଶିକିନା ଗଛ କା ଗଛ ଲଗାଇବେ କେ ବି ଗଛ କାଟିବେ ନାହିଁ ଗଛକୁ ସବୁଦିନ ପାଣି ଦେବେ ଏବଂ ଗଛର ଭଲସେ ଧ୍ୟାନ ଧ୍ୟାନ ପାଳନ କରିବେ ଗଛ କଟା ବିଶ ଗଛକଣ୍ଟା ବୃକ୍ଷରୋପଣ କାର୍ଯ୍ୟକ୍ରମ ଆଭାସ କାର୍ଯ୍ୟକ୍ରମ ସରକାରଙ୍କ ପଦକ୍ଷେପ